ହଁ ଅନୁ ବାବୁ ଜାଣିପାରିଲେ ହଁ ମୁଁ ସମ୍ବିତ କହୁଥିଲି ହଁ ସେହି ଯେଉଁ କ'ଣ କହିଲେ କୋଡ଼ିଏ ଏପ୍ରିଲ୍ରେ ଦରକାର ଥିଲା ଚାଳିଶ ଲିଟର କ୍ଷୀର ବୁଝିପାରିଲେ କି ହଁ ହଁ ଟିକିଏ କ୍ୱାଲିଟି କ୍ଷୀର ଦରକାର ଥିଲା କେମିତିକି କିଛି ମାନେ କିଛି ମିକ୍ସିଂ ଫିକ୍ସିଂ ୱାଟର କି କିଛି ବି ଆପଣଙ୍କ ରେଟ୍ କେତେ କ'ଣ ଆସୁଛି ଏବେ ଆପଣଙ୍କ ରେଟ୍ କେତେ କ'ଣ ଆସୁଛି ଏବେ

ଆଚ୍ଛା ଆଚ୍ଛା ନାହିଁ ଆକ୍ଚୁଆଲି କ'ଣ ହେଲା କି ଗୋଟିଏ ପ୍ଲାନିଂ ଗୋଟିଏ ଅଛି ୱେଡିଂ ପର୍ଫର୍ମାନ୍ସ ଗୋଟିଏ ଅଛି ତ ବୁଝିପାରୁଛନ୍ତି କି ରିସେପ୍ସନଟା ହଁ ତ ସେ କ୍ଷୀରିଟା ପାଇଁ ଟିକିଏ କ୍ଷୀର ଦରକାର ଥିଲା ଆକ୍ଚୁଆଲି ଅମୁଲକୁ ପ୍ରିଫର କରି ହୋଇଥାନ୍ତା କିନ୍ତୁ ଯାହା ହେଲେ ବି କ୍ଷୀରର କ୍ୱାଲିଟି ଆଉ ଅମୁଲର କ୍ୱାଲିଟି ଭିତରେ ଡ଼ିଫେରେନ୍ସ ଅଛି ତ ସେଥିପାଇଁ ଆମକୁ ମାନେ କ୍ଷୀର ପ୍ରିଫର କଲୁ କ୍ଷୀରରେ ଟିକିଏ କ୍ୱାଲିଟି ହିଁ ଦରକାର ବୁଝିପାରିଲେ କି ଆଉ ଏବେ କିଛି ମାନେ ଏବେ କ'ଣ କେଉଁ ଗାଈର ଆପଣ ଆମକୁ ଦେବେ କେଉଁ ଗାଈକୁ ଆମକୁ ଦେବେ ମାନେ କ୍ଷୀରଟା ଦେବେ ଆମର ଆଚ୍ଛା ଆଚ୍ଛା ମାନେ ମର୍ଣ୍ଣିଂରେ ହିଁ ଦରକାର ଆମର କେତେବେଳେ କହିଲେ ସେଭେନ ଥାର୍ଟି ଆରାଉଣ୍ଡ ସେଭେନ ଥାର୍ଟି ନାହିଁ ମୁଁ ଆଉ ଆସିପାରିବି ନାହିଁ ବ୍ୟସ୍ତରେ ଆଉ ମୁଁ ଆଉ ଆସିପାରିବି ନାହିଁ ଆପଣ ଆଣିକି ପଠାଇବେ କିନ୍ତୁ ଟିକିଏ କାଇଣ୍ଡ୍ଲି ଟିକିଏ ଭଲ ପ୍ୟୋର୍ଲି ଟିକିଏ ଦେବାକୁ ଟ୍ରାଇ କରିବେ ବୁଝିପାରିଲେ କି ନାହିଁ ଆମର ଡ଼ିସ୍କାଉଣ୍ଟରେ ମତଲବ ନାହିଁ ଆଉ ଆମର ମତଲବଟା ହେଲା କି ଆମର ମାନେ କ୍ଷୀରଟି କ୍ୱାଲିଟି ବୁଝିପାରିଲେ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ମୁଁ ଶୁଣନ୍ତୁ ମୁଁ ଆପଣଙ୍କୁ ଉଣେଇଶ ତାରିଖ ହିଁ ଆପଣଙ୍କୁ କଲ୍ କରିଦେବି ଆପଣ ଯାହା ବି ପେମେଣ୍ଟ ଫେମେଣ୍ଟ ପେମେଣ୍ଟ କରିଦେବି ଆପଣ କୋଡ଼ିଏ ତାରିଖ ଦିନ ମର୍ଣ୍ଣିଂ ଆରାଉଣ୍ଡ ସେଭେନ ଥାର୍ଟି ଆଣିକି ଲୋକେସନ୍ରେ ସେଣ୍ଡ୍ କରିଦେବେ ଠିକ୍ ଅଛି ଆଚ୍ଛା ଠିକ୍ ଅଛି ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ଭାଇ ରଖୁଛି ହାଁ